ବଗିଚା କରିବା ଦ୍ୱାରା ବହୁତ ଭଲ ସାଦାବେଳ ଆମେ ଭଲ ଜିନିଷ ଖାଇଲୁ ଫ୍ରେସ ଜିନିଷ ପାଇଲୁ କେତେବେଳେ ପଇସା ନଥିବ ବାଡ଼ିରୁ ଯାଇକି ତୋଳିକି ଖାଇଲୁ ତେଣୁକରି ମୁଁ ଅନ୍ୟ ଭାଇ ମାନଙ୍କୁ କହେ ଭାଇ ଯେଉଁ ଚାଷ କର ଭଲ ସେ କର ଭଲ ସେ ପଇସା ପାଇବ ପରିଶ୍ରମ କଲେ ଏହା ଫଳ ମିଳିବ ସେଥିପାଇଁ କୁହେ ଚାଷ କର ଚାଷ କଲେ ସବୁ ଜିନିଷ ଫ୍ରେସ ଫ୍ରେସ ପାଇବ ଆଉ ଖାଇବ ସମସ୍ତେ ବିକିବ ବିକିବା ଦ୍ୱାରା କିଛି ପଇସା ପାଇବ ପଇସା ପାଇଲେ କିଛି ପଇସା ସଞ୍ଚୟ କରି ରଖିବ ଆଉ କିଛି ପଇସା ଖର୍ଚ୍ଚ କରିବ ତେଣୁକରି କିଛି ଅସୁବିଧା ନାହିଁ କାହିଁକି ବାହାରେ ଖଟିବ ନିଜ ବାଡ଼ିରେ ପରିଶ୍ରମ କର କିଛି ପରିବାକୁ ଲଗାଇ କିଛି ସଞ୍ଚୟ କରିବା